ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ମୁଁ ମୋ ମାମାଙ୍କୁ ରୋଷେଇ କରିବାରେ ରାତିରେ ସାହାଯ୍ୟ କରେ ହେଲେ ଦିନରେ ମୁଁ ରୋଷେଇ କରିଦିଏ ମଧ୍ୟାହ୍ନ ଭୋଜନରେ ମୁଁ ଆମିଷ ବାରିରେ ଭାତ ଏବଂ ମାଛ ବେସର କରେ ମୋତେ ମାଛ ବେସରରେ ସୋରିଷ ପକେଇ ଆମ୍ବୁଲ ପକେଇ ବେସର କରିବାକୁ ବହୁତ ଭଲ ଲାଗେ ସୋରିଷ ଆଉ ଆମ୍ବୁଲକୁ ଆଉ ଆଳୁ ଆଉ ମାଛ ବେସର କରି ଦେଲେ ହାତ ଚାଟିକି ଖାଇବାକୁ ଇଚ୍ଛା ହୁଏ ମୁଁ ସେଥିପାଇଁ ମଧ୍ୟାହ୍ନ ଭୋଜନରେ ଭାତ ଡାଲି ଆଉ ମାଛ ବେସର କରିଥାଏ ଏବଂ ରାତ୍ରୀ ଭୋଜନରେ ହାଲୁକା ଖାଦ୍ୟ ଖାଇବା ପାଇଁ ପରାମର୍ଶ ଅଛି ସେଥିପାଇଁ ମୁଁ ରାତିରେ ରୁଟି ଏବଂ ସନ୍ତୁଳା କରେ ସନ୍ତୁଳା ଗୋଟିଏ ସ୍ୱାସ୍ଥ୍ୟ ପାଇଁ ସ୍ୱାସ୍ଥ୍ୟ ପାଇଁ ପୃଷ୍ଟିକର ଖାଦ୍ୟ ହୋଇଥିବାରୁ ମୁଁ ସନ୍ତୁଳାକୁ ସବୁବେଳେ କରିବାକୁ ଭଲ ପାଏ ସନ୍ତୁଳାରେ ମୁଁ ବାଇଗଣ ଆଳୁ ଭଣ୍ଡା ଟମାଟୋ ଭେଣ୍ଡି ଏବଂ ସଜନା ଖାଡ଼ି ସବୁ ପକାଇ ସନ୍ତୁଳା କରିଥାଏ ଏବଂ ମୁଁ କଲରା ଗୋଟିଏ ହିତକର ଖାଦ୍ୟ ହୋଇଥାଏ ବୋଲି ରୁଟିରେ ରୁଟି ସନ୍ତୁଳା ଏବଂ କଲରାକୁ ଛୋଟ ଛୋଟ କରିକି ଭାଜିଥାଏ ଏବଂ ମୁଁ ରାତିରେ ମଧ୍ୟ ଆଳୁ ଟମାଟୋ ଏବଂ ବାଇଗଣ ପୋଡ଼ିକିରି ତାକୁ ମଧ୍ୟ ଏକ ଭର୍ତ୍ତା କରିଥାଏ ଘର ଲୋକଙ୍କୁ ଦିଆ ଦିଏ ସେମାନେ ଖୁସି ହୁଅନ୍ତି ଏବଂ ମୋତେ ରୋଷେଇ ପାଇଁ ବହୁତ ମଧ୍ୟ ପ୍ରଶଂସା କରନ୍ତି ମୁଁ ରୋଷେଇ କରି ସମସ୍ତଙ୍କୁ ଖାଇବାକୁ ଦିଏ ଏବଂ ନିଜେ ଖାଏ ସେଥିପାଇଁ ମୋତେ ବହୁତ ଆନନ୍ଦ ମିଳେ